ମୁଇଁ ଡେଲି ସକାଳୁ ଚେୟର ବାଇନ୍ ଉଠ୍ସି ଆଉ ମୁଇଁ ଦୌଡ଼ି ଯଏସି କ କ୍ୟାବିନ ଫଲିକେ ଆଉ ମୁଇଁ ଏକଳା ଯାଇଏସି ଆର୍ ମତେ ଦୌଡ଼ିବଲେେ ମତେ ବହୁତ ଭଲ୍ ଲାଗ୍ସିଣେ ଦୌଡ଼ିଗଲେ ମୋର ଓଜନ କମ୍ବା ଆର୍ ମୁଇଁ ମତେ ଭଲ୍ ଲବା ଆଉ ମୋର ସାଙ୍ଗେ ବି ହେନ୍ତା ମୋର ଭାଇ ଗୋଟେ ବି ଯାଏସି ତା ନା ସମ ସେ ଏନ୍ତା ଯାଏସି କଧୀ କୁଧା କରିି ଦିନେ ବେଲେ ମୁଁ ଲି ସବୁଦିନ ଯାଇଏସି ମୋର ଗୋଟେ ଏମ୍ ଟି ଅଛେ ସେ ଏମ୍ ମୋର ତ ପୁରା ଗବ ଅଛେ ତ ମୁଇ ଡେଲି ସଖାଲୁ ଚେୟାର ବହିରୁ ଉଠସି ମୁଇଁ ଆଉ ମୁଇ ଡେଲି କେଭିିନ ଫିଲ୍କେ ଏକଲା ଯାଏସି ଆଉ ରନିଙ୍ଗ କର୍ସି ଆଉ ତାର୍ ପରେରେ ମୁଇଁ ଆଇଏସି ଏଇ କାମଟା ମୋର ସବୁ ହେଲେ ଚାଲିସି ଚାର ବଜେ ଉଠିର ମୁ ଫିଲ୍କ ଆଏସି କେବେନ ଫିଲ୍ ସେନା ଦୌଡ଼ିର ଫେରି ଆଇସି